ପକ୍ଷୀ ଦେଖିବା ସମୟରେ ମୋର ଦେଖିଥିବା ସବୁଠାରୁ ଓ ସ୍ୱାଭାବିକ କିମ୍ବା ବିରଳ ପକ୍ଷୀ ଗୁଡ଼ିକର ନାମ ହେଲା କ୍ୟୁବା ମୟୁର ଓ ଓଟ ପକ୍ଷୀ ଆମେ ଦୂରଦର୍ଶନ ମାଧ୍ୟମରେ ବହୁ ପକ୍ଷୀ ଦେଖିଥାଉ କିନ୍ତୁ କ୍ୟୁବା ମୟୁର ଓଟ ପକ୍ଷୀ ଏହା ସବୁବେଳେ ଆମେ ଦେଖି ନଥାଉ ଯେଉଁଟା କି ଆମେ ନନ୍ଦନକାନନ ହେଉ ଯେଉଁ ଗୃହ ଗୁଡ଼ିକରେ ପକ୍ଷୀ ରଖା ଯାଇଥାଏ ସେହି ଯାଗାକୁ ଯାଇକି ଆମେ ପକ୍ଷୀ ଦେଖିଥାଉ ଏହି ପକ୍ଷୀ ଗୁଡ଼ିକ ଦେଖିକି ଆମକୁ ଅସ୍ୱାଭାବିକ ଆଉ ବିରଳ ଲାଗିଥାଏ ଆମକୁ ଆଉ ଏଗୁଡ଼ିକ ପାର୍କରେ ବି ରଖାଯାଇଥାଏ ଯେଉଁଟା କି ଆମେ ଦେଖିଥାଉ ଆଉ ବହୁତ ଖୁସି ଲାଗିଥାଏ କ୍ୟୁବା ପକ୍ଷୀକୁ ଆମେ ପ୍ରାୟତଃ କମ ଦେଖିଥାଉ କମ ମାତ୍ରାରେ ଦେଖିଥାଉ କାରଣ ସେଇର ସବୁ ଯାଗାରେ ନଥାଏ ଗୋଟିଏ ଗୋଟିଏ ଯାଗାରେ ହିଁ ଥାଏ ଆଉ ମୟୁର ଓଟ ପକ୍ଷୀ ଏଗୁଡ଼ିକ ବିଷୟରେ ତ ଆମେ ବହୁତ ଗଳ୍ପ ମାଧ୍ୟମରେ ବି ଶୁଣିଥାଉ ଟିଭିରେ ବି ଦେଖିଥାଉ ସେ ସେ ତେଣୁ ସେ ଗୁଡ଼ିକ ଦେଖିବାକୁ ଆମକୁ ବହୁତ ଆଗ୍ରହ ଲାଗିଥାଏ ତେଣୁ ମୋର ଅସ୍ୱଭାବିକ ଭାବିକ ଓ ବିରଳ ପକ୍ଷୀ ଗୁଡ଼ିକ ହେଲା କ୍ୟୁବା ମୟୁର ଓ ଓଟ ପକ୍ଷୀ